ଆମ ଘର ପାଖରେ ଥିବା ପାଞ୍ଚ ଜଣ ପଡ଼ୋଶୀ ମାନଙ୍କର ନାମ ହେଉଛି ମାନସ ରଞ୍ଜନ ମହାପାତ୍ର ବୁଲା ବିହାରୀ ବେହେରା ମହରଗ ରଣା ସର୍ବେଶ୍ଵର ବେହେରା ଏବଂ ଗୋପାଳ ଚନ୍ଦ୍ର ବରାଡ଼